ହ୍ୟାଲୋ ହଁ ଲାଗିଛି ହ୍ୟାଲୋ କୁହନ୍ତୁ କୁହନ୍ତୁ ନାଇଁ ତ ଆମେ ସବୁ ଭଲ ରଖୁଛୁ ସମସ୍ତେ ନେଉଛନ୍ତି କିଛି ତ ସମସ୍ତେ ଭଲ ପଡ଼ୁଛି କହୁଛନ୍ତି କେହି କମ୍ଲେନ୍ କରୁନାହାନ୍ତି ମାଲିକ ତ ଯେଉଁଟା ଆଣୁଛି ସେଇଟା ଆମେ ଦେଉଛୁ ଆମେ ତ ଭଲ ଡାଲି ଆଣୁଛୁ କେମିତି ଭଲ ପଡ଼ୁନି କହୁଛନ୍ତି

ଏଇଠି ଯେତିକି କଷ୍ଟମର୍ ଡାଲି ନେଉଛନ୍ତି ସମସ୍ତଙ୍କରୁ ଡାଲି ଶିଝୁଛି ସମସ୍ତେ ନେଉଛନ୍ତି କିଛି କମ୍ପ୍ଲେନ୍ ନାହିଁ ତୁମେ ପାଣି ଦେଖନ୍ତୁ ପାଣି କେଉଁଥିରେ ଆଣୁଛନ୍ତି ସେହି ପାଣିରେ ଶିଝୁନଥିବ ପାଣିରେ ପ୍ରୋବ୍ଲେମ୍ ଥିବ ଆମର ତ ଘରେ ଯାହା ଡାଲି ମଗାଯାଉଛି ଡାଲି ମଗାଯାଉଛି ହଉ ଠିକ୍ ଅଛି ମାଲିକଙ୍କୁ କହିବା ଭଲ ଡାଲି ଆଣିବେ ତେଲ ତ ଭଲ ତେଲ ଥିଲା ଶାଲିମାର ତେଲ ତ ଭଲ ତେଲ ଥିଲା ଶାଲିମାର୍ ତେଲ ସାବୁନ ତ ଲାଇବଏ ସାବୁନ ସେମିତି କିଛି କମ୍ପ୍ଲେନ୍ ନାହିଁ କଷ୍ଟମର୍ଙ୍କର ଡଭ୍ ଲାଇଫ୍ବଏ ଲକ୍ସ୍ ସବୁ ସାବୁନ ଅଛି କେଉଁ ସାବୁନ ନେଇଥିଲେ କମ୍ପାନୀ ସାବୁନ୍ଟା କେମିତି ଖରାପ ବାହାରିବ ସବୁ କଷ୍ଟମର୍ ତ ନେଉଛନ୍ତି ସେଇଟା ସେଇ ଟାଇପ୍ଟା ବ୍ୟବହାର କରୁଚନ୍ତି କାହାର କିଛି ତୁମ ପାଣି ବୋଧେ ଭଲ ନାହିଁ କିଚିଡ଼ା ପାଣିଗୁଡ଼ା ଆମ ଏଇଠି ତ ସମସ୍ତେ ନେଉଛନ୍ତି କାହିଁ କିଛି କମ୍ପ୍ଲେନ୍ ନାହିଁ ତୁମର ଖାଲି କମ୍ପ୍ଲେନ୍ ହେଉଛି ନାହିଁ ତ ଡାଲିରେ ପୋକ ବାହାରୁନି ଆମେ ନିଜେ ଦେଉଛୁ ହାତରେ କିଛି ପୋକ ଦେଖାଯାଉନାହାନ୍ତି ହଉ ଏଥର ଆସିବେ ମୁଁ ଭଲ ଡାଲି ଦେବି ହଉ ରଖୁଛି